ଆମେ ଆଖପାଖରେ ସୁସ୍ଥ ରୋଗୀରେ ବି ରହିପାରିବା ଅନ୍ୟମାନଙ୍କୁ ରଖାଇଦବା କାରଣ ଆବର୍ଜନା ଆମକୁ କ୍ଷତିକାରକ କରିଥାଏ କ୍ଷତିକାରକ ହେଲେ ଆମର ରୋଗ ବ୍ୟାଧି ହେଇଥାଏ ରୋଗ ବ୍ୟାଧିରେ ଆମର ମୃତ୍ୟୁ ବି ଘଟିଥାଏ ସେଥିରେ ପରିବାର ବି ନଷ୍ଟ ହବ କୌଣସି ପଡ଼ୋଶୀଙ୍କର ବି ନଷ୍ଟ ହବ ସେଥିରେ କ୍ଷତିକାରକ ବି ଥାଇପାରେ ସେତେପି ଆମକୁ ପରିବେଶରେ ସୁସ୍ଥ ରଖିବାକୁ ହବ ସବଲ ରଖିବାକୁ ହବ ଆବର୍ଜନା ଜିନିଷକୁ ଆବର୍ଜନା ପାତ୍ରରେ ପକାଇବାକୁ ହବ ସେଥିରେ ଆମେ କାର୍ଯ୍ୟସାଧ୍ୟ ହେବା ଆମେ କାର୍ଯ୍ୟସାଧ୍ୟ ହେଲେ ଆମର ସୁସ୍ଥ ହବ ସବଳ ହବ ତା ନହେଲେ ଆମର କୌଣସି କାର୍ଯ୍ୟ ହେଇପାରିବ ନାହିଁ ସେଥିରେ ଆମେ କାର୍ଯ୍ୟ କରିବା ଆଗରୁ ଭାବି ଚିନ୍ତି କରିବା ଉଚିତ ସେଥିରେ ଆମେ କାର୍ଯ୍ୟସାଧ୍ୟ ହେଲେ ଆଗକୁ ବଢ଼ିପାରିବା ନହେଲେ ବଢ଼ିପାରିବା ନାହିଁ ପରିବେଶକୁ ସୁସ୍ଥ ରଖିବା ସବଳ ରଖିବା ଓ ନିୟମକୁ ବି ରଖିବା ଅନ୍ୟମାନଙ୍କୁ ବି ରଖିବା ସେଥିରେ ଆମର ବି ଲାଭଦାୟକ ହବ ଅନ୍ୟମାନଙ୍କୁ ବି ଲାଭଦାୟକ ହବ ଆମେ ପରିବେଶକୁ ସବୁ ବେଳେ ସଫାସୁତୁରା ରଖିବା ଭଲ କରି ରଖିବା ଆଉ ଅନ୍ୟମାନଙ୍କୁ ବି କହିବା ଯେ ଆବର୍ଜନା ଜିନିଷ ଆବର୍ଜନାରେ ପକାଅ ଆଉ ନହେଲେ ଆପଣଙ୍କର କ୍ଷତି ହୋଇପାରିବ କେମିତିକି ଆମେ ଦେଖୁଛୁଁ ଯେମିତିକି ପଲିଥିନକୁ ବାହାରରେ ପକା ଦିଆଯାଉଛି ସେଇଟା ଗାଈଗୋରୁ ମାନେ ଖାଇଲେ ତାହାର ବେମାର ହେଉଛି ବେମାରରେ ତାଙ୍କର ମୃତ୍ୟୁବରଣ ବି ଘଟୁଛି ଆମକୁ ସେଥିରେ ଧ୍ୟାନ ଦେବାକୁ ପଡ଼ିବ ଆମେ ଧ୍ୟାନ ଦେଲେ ସେମାନେ ବି ବଞ୍ଚି ରହିବେ ପଶୁପକ୍ଷୀ ଆର୍ ଆମେ ବି ବଞ୍ଚି ରହିବା ପରିବେଶ ପ୍ରକୃତି ଯଦି ଭଲ ନ ହେଇପାରିବ ତାହେଲେ ଆମେ ରହିପାରିବ ନାହିଁ ଆମକୁ ପରିବେଶକୁ ସୁସ୍ଥ ରଖିବାକୁ ହବ ନହେଲେ ଆମେ ମୃତ୍ୟୁ ବରଣର ସମ୍ମୁଖୀନ ହବା ଆମେ ଯଦି ପରିବେଶକୁ ସୁସ୍ଥ ନ ରଖେ ତାହେଲେ ଆମେ ମୃତ୍ୟୁବରଣ କରିପାରୁ ଆମକୁ ବୁଝି ସୁଜି କରିବାକୁ ହବ କି ଆମେ ଯେଉଁ ଜରି ବା ପଲିଥିନକୁ ଆମେ ବାହାରରେ ପକାଉଛୁ ତାହା ପଶୁପକ୍ଷୀମାନେ ଖାଇ ଦଉଛନ୍ତି ତାଙ୍କର ମୃତ୍ୟୁବରଣ ଘଟିଯାଉଛି ସେଥିପାଇଁ ଆମକୁ ଧ୍ୟାନ ଦେବାକୁ ହବ ଧ୍ୟାନ ନଦେଲେ ସେମାନଙ୍କ ମୃତ୍ୟୁବରଣ ସହିତ ସହିତ ଆମର ବି ମୃତ୍ୟୁବରଣ ହବ ଯେହେତୁ ଗାଈ ଆମର ବହୁତ ଜିନିଷ ଦଉଛି ସେଥିରେ ଆମର ବି କ୍ଷତି ହେବାରେ ସେଥିପାଇଁ ପରିବେଶକୁ ସୁସ୍ଥ ରଖିବା ସବଳ ରଖିବା ନହେଲେ କୌଣସି କାର୍ଯ୍ୟ ହେଇପାରିବ ନାହିଁ ଏଥିପାଇଁ ଆମକୁ କାର୍ଯ୍ୟ କରିବାକୁ ହବ ପରିବେଶ ଆମେ ସୁସ୍ଥ ରଖିବା ଆଖପାଖରେ ବି ସୁସ୍ଥ ରଖିବା ପଲିଥିନ ପକାଇବା ନାହିଁ ଯାହା ମିଲୁଛି ତାହାକୁ ପୋଡ଼ାଇ ଦେଇ ମାଟିରେ ମିଶିଯିବା କଥା ତା ନହେଲେ ମୋର କୌଣସି କାର୍ଯ୍ୟ ସାଧ୍ୟ ହେଇପାରିବ ନାହିଁ ଆମକୁ ଧ୍ୟାନ ଦେବାକୁ ହବ କି ଯିଏ ଆମେ ଯେଉଁ କାର୍ଯ୍ୟ କରୁଛୁ ତାହା ଆମ ପାଇଁ ସାଧ୍ୟ ଅଟେ ଯଦି ସାଧ୍ୟ ଅଟେ ତାହା ଆମେ ସେ କାମ କରିବା ଉଚତ ଏମିତିକି ପରିବେଶ ପରିବେଶ ବା ପ୍ରକୃତି ପ୍ରକୃତି ଯଦି ଭଲ ହବ ଗଛ ଲଗାଇବା ପାଣି ଦେବା ସେ ତାକୁ ଭଲ ଭାବରେ ଯତ୍ନ ନେବା ଯତ୍ନ ନେଇ ସାରିଲା ପରେ ସେଥିରେ ଫଳ ଫୁଲକୁ ଆମେ ବିକ୍ରି କରିବା ବିକ୍ରି କରି ସାରିବା ପରେ ଆମେ ବଜାରକୁ ନେଇ ଆମେ ବିକ୍ରି କରିବା ବିକ୍ରି କରିସାରିଲେ ଆମ ପରିବେଶ ବି ସୁନ୍ଦର ଦିଶିବ ଆମେ ବି ଭଲ ଦିଶିବା ଆମ ଆଖପାଖରେ ବି ଆମେ ଯେଉଁ ଜିନିଷରେ ଯେଉଁ ଜାଗାରେ ଗଛ ଲଗାଇବା ଗଛ ଲଗାଇବା ତାହେଲେ ଆମେ କୌଣସି ହେଇପାରିବା ନାହିଁ ଆମକୁ ଧ୍ୟାନ ଦେବାକୁ ହବ କି ଆଖ ପାଖରେ କୌଣସି ଜାଗାରେ ଯଦି ପଲିଥନ୍ ଜରି ଆବର୍ଜନା କୌଣସି ଯଦି ପୋଡ଼ା ପୋଡ଼ାସଢ଼ା ଜିନିଷ ପଡ଼ିଛି ତାକୁ ନେଇ ଆମେ କୌଣସି ଜାଗାରେ ରଖିବା ତାକୁ ନେଇକି ଆମେ କୌଣସି କାର୍ଯ୍ୟ କରିବା କାର୍ଯ୍ୟ କରିସାରିଲା ପରେ ଆମେ ଯାହା ଜିନିଷ ଦରକାର ଅଛି ସେଇ ଜିନିଷ ରଖିବା ଯେଉଁ ଜିନିଷର ଦରକାର ନାହିଁ ସେ ଜିନିଷକୁ ଆମେ ରଖିବା ନାହିଁ ଆମକୁ ଧ୍ୟାନ ଦେବାକୁ ହବ କି ପଶୁପକ୍ଷୀମାନେ ଏ ଯେଉଁ ଜିନିଷ ଖାଉଛନ୍ତି ସେ ତାକୁ ଲାଭ ଦେଖାଇବେ ଆମେ ସେଇ ଜିନିଷ ଖାଇବାକୁ ଦେବା ଯେଉଁ ଲାଭ ନାହିଁ ସେ ଜିନିଷ ଆମେ ଏଡ଼ାଇ ଦେବା ତାହେଲେକି ଆମ ପରିବେଶକୁ ସୁସ୍ଥ ରଖିପାରିବା ପରିବେଶ ସୁସ୍ଥ ହେଲେ ଆମେ ବି ସୁସ୍ଥ ରହିବା ଅନ୍ୟମାନଙ୍କୁ ସୁସ୍ଥ ରଖିବାକୁ ହେବ ସେଥିରେ ଆମକୁ ବହୁତ କିଛି ଲାଭ ମିଳିପାରେ ଆମେ ଯଦି ପରିବେଶ ସୁସ୍ଥ ରଖିବା ସୁସ୍ଥ ନ ରଖିବା ତାହେଲେ ଆମର କ୍ଷତି ହେଇ ପାରିବ ଆମେ ବି ପଡ଼ି ମୃତ୍ୟ ବରଣ କରିପାରେ ତା'ର ଯଦି କୌଣସି ଯଦି ଔଷଧ ନଥିବ ତାହେଲେ ସେ ମରିବାରେ ସୁନିଶ୍ଚିତ ହେଇଥିବ ସେଥିଲାଗି ଆମକୁ ଧ୍ୟାନ ଦେବାକୁ ହବ ଆଖ ପାଖରେ କୌଣସି ସ୍ୱଚ୍ଛ ନେବା ପାଇଁ ଆମେ କାର୍ଯ୍ୟ କରୁଛେ ସେହି କାର୍ଯ୍ୟ କରିବାରେ ଆମର ଯଦି ଲାଭଦାୟକ ହୋଇଥାଏ ତାହେଲେ ଆମେ ଲାଭଦାୟର କ୍ଷତି ପୂରଣ ସେ କ୍ଷତି ପୂରଣ ଯଦି ଆମେ ନ କରିପାରିଲେ ତାହା ଆମକୁ ବିପଦରେ ପକାଇ ପାରେ ଆମେ ଯଦି ଏବେ ଯଦି ବର୍ତ୍ତମାନରେ ଅତୀତରେ ଯାହା କରିସାରିଲ କରିସାରଛେଁ ବର୍ତ୍ତମାନରେ ଯଦି ଆମେ ସ୍ୱଚ୍ଛ ସବରରେ ରହିବା ତାହେଲେ ଭବିଷ୍ୟତରେ ବଞ୍ଚି ରହିବାର ଆବଶ୍ୟକତା ଅଛି ଯେଉଁଥିରେ ଆମର କ୍ଷତି ହେବ ନାହିଁ ଆମେ ଯଦି ଏହା ବର୍ତ୍ତମାନେ ଯଦି ଏହା ପରେ ସରେ ବୁଡ଼ି ରହିି ପାରିବା ତାହେଲେ ଆମର ଭବିଷ୍ୟତ ପିଢ଼ି ବହୁତ କ୍ଷତିକାରକ ହବ ଲାଭଦାୟକ ହେବ ନାହିଁ ଆମେ ସେଥିରେ ସମ୍ମୁଖୀନ ହୋଇ ଆମେ କୌଣସି କାର୍ଯ୍ୟ କରିପାରିବା ନାହିଁ କରିପାରିଲେ ଆମ ପରିବାର ଚଳିବା ଅସମ୍ଭବ ହେଇଯିବ ସେଥିରେ ଆମର କ୍ଷତି ବି ହେଇପାରେ ଆଉ ବି ହୋଇପାରେ ସେଥିପାଇଁ ଆମକୁ ପରିବେଶକୁ ସୁସ୍ଥ ରଖିବାକୁ ହବ ଆଖ ପାଖରେ ଆବର୍ଜନାକୁ ଦୂରେଇ ରଖିବାକୁ ହେବ ତା ନହେଲେ ଆମେ ବର୍ତ୍ତମାନ ଯେମିତି ଅଛୁ ଭବିଷ୍ୟତରେ ତାହା ରହିପାରିବା ନା